ହ୍ୟାଲୋ ହଁ ଭାଇ ଆଉ ତୁମ ଦୋକାନରେ କ'ଣ କ'ଣ ସବୁ ସାମାନ ଅଛି ଆଉ ଯେ କେଉଁ କେଉଁ ସିଜିନ୍ରେ କେଉଁ କେଉଁ ସାମାନ ମାନେ ବିକୁଛ ତୁମେ ଆଉ କ'ଣ କ'ଣ ଫଳ ମୂଳ ଅଛି ତୁମର ନାଇଁ ନାଇଁ କ'ଣ କ'ଣ ଫଳ ପନିପରିବା ଅଛି ପନିପରିବା ତମେ କହିଦେଲ ଫଳ ଜିନିଷ କ'ଣ କ'ଣ ଅଛି ହଁ କେଉଁଟା କେତେ ରେଟ୍ ଅଛି ଫଳ ଆଚ୍ଛା ଭାଇ ଖରାଦିନେ ତୁମର କ'ଣ କ'ଣ ଫଳ ଅଛି ନା ଭାଇ ପନିପରିବା ନାଇ ମାନେ ଫଳ କ'ଣ କ'ଣ ଅଛି ଖରାଦିନେ ମାନେ ଖାଇବାକୁ ଖରାଦିନେ ପାଣି ଜିନିଷ ମାନେ ଖରାଦିନେ ହଁ ହଁ ଫଳ ଜିନିଷ କ'ଣ କ'ଣ ଅଛି ହଉ କେଉଁଟା କେତିକି ରେଟ୍ ଅଛି

ରେଟ୍ କେତେ ଅଛି

ହଁ ତରଭୁଜ କେତେ ରେଟ୍ ଅଛି ତରଭୁଜର ଆଛା ଭାଇ ଖରାଦିନେ ମାନେ କ'ଣ କ'ଣ ଫଳମୂଳ ଯ ମାନେ ବେଶୀ ବିକା ବିକି କରୁଛ ସେଲ୍ କରୁଛ ହଁ ଆଉ ଶୀତଦିନେ କ'ଣ କ'ଣ ଭଲ ସେଲ୍ କରୁଛ ଶୀତଦିନେ ଶୀତଦିନେ କେଉଁଟା ବେଶୀ ସେଲ୍ ହେଉଛି ଶୀତଦିନେ ବି ହଁ ହଁ ଗ୍ରୀଷ୍ମ ଋତୁ ରେ ମାନେ ତରଭୁଜଟା ଦେହକୁ କେତେ ଭଲ ମାନେ ଖାଇଲେ ହୁଁ ଆଉ କ'ଣ ଆଉ କ'ଣ ମାନେ ଥଣ୍ଡା ଫଣ୍ଡା ସିମିତି କ'ଣ ଅଛି କି ମାନେ ଖରାଦିନେ ହଁ ମାନେ ଥଣ୍ଡା ମାନେ ଜୁସ୍ ଲୋକ ମାନେ ତ ଅଂଶୁଘାତରେ ମାନେ ହଁ ହଉ ଭାଇ ହଉ ଭାଇ ମୁଁ ରଖିଲି ଯାଉଛି ଓକେ ଠିକ୍ ଅଛି